ଭୁବନେଶ୍ୱରରେ ସ୍ଵାସ୍ଥ୍ୟ ସେବା ସାମାଜିକ ସମର୍ଥନ ଏବଂ ସମ୍ମାନ ଦୃଷ୍ଟିରୁ ଜିଲ୍ଲାରେ ବୃଦ୍ଧ ଜନସଂଖ୍ୟା ସମ୍ମୁଖୀନ ହେଉଥିବା ବ୍ୟକ୍ତି ଯଥା ଯେକୌଣସି ବ୍ୟକ୍ତି ଖାଇବାକୁ ଅସକ୍ଷମ ଯେମିତି ସକ୍ଷମ ହୋଉନଥାନ୍ତି ସେ ଖାଦ୍ୟ ସାମଗ୍ରୀ ତାଙ୍କୁ ହଁ ପହଞ୍ଚିବା ପାଇଁ ତାଙ୍କ ପାଖରେ ସକ୍ଷମ ନଥାଏ ସେମାନେ ପଇସା ଅଭାବରୁ ସେ କିଣିକି ନଖାଇ ପାରନ୍ତି କି ଏଁ ସେମାନଙ୍କୁ ଖାଇବା ତାଙ୍କ ପାଖରେ ପହଞ୍ଚାଇବା ପାଇଁ ଅନ୍ନପୂର୍ଣା ଯୋଜନା ଏଁ ଏସବୁ ଆୟୋଜନ କରି ଯାଇଥାଏ ଇନ୍ଦିରାଗାନ୍ଧୀ ଜାତୀୟ ବିଧବା ପେନସନ ଯୋଜନା ଯଥା ଯେକୌଣସି ବ୍ୟକ୍ତି ମୃତ୍ୟୁବରଣ କଲେ ତାଙ୍କର ଘର ଲୋକଙ୍କୁ କିପରି ସେ ଯୋଜନାରେ ଅନ୍ତର୍ଗତ କରାଯିବ କିପରି ସେ ଯୋଜନାରେ ସେମାନେ ପେନସନ ପାଇ ପାରିବେ ସେ ବାବଦରେ ମଧ୍ୟ ଏ ବ୍ୟବସ୍ଥା କରାଯାଇ ଅଛି